ସାଧାରଣତଃ ଆମ ପିଲାମାନେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ହସ୍ପିଟାଲରେ ଫ୍ରି ସାଧାରଣତଃ ମାଗଣା ହୋଇଥାଏ ପିଲାମାନଙ୍କୁ ମାଗଣା ପୋଷାକ ଖାଦ୍ୟ ବିଭିନ୍ନ ସରଞ୍ଜାମ ଯୋଗାଇ ଦିଆଯାଏ ଓ ସେମାନେ ଏହାଦାରା ଚିରଉପକୃତ ଥାନ୍ତି ଆଉ ଆମେ ମାନେ ସେମାନେ ଉଚ୍ଚକୋଟୀର ଶିକ୍ଷା ମିଳିିବା ସହିତ ବିଭିନ୍ନ ସାଂସ୍କୃତିକ ବ୍ୟବସାୟିକ କାର୍ଯ୍ୟକ୍ରମରେ ମଧ୍ୟ କରାଯାଏ ସେମାନଙ୍କୁ ଖେଳକୁୁଦ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଧ୍ୟ ପ୍ରେରିତ କରାଯାଏ ଓ ସେମାନେ ଦେଶ ବିଦେଶର ଖବର ରଖନ୍ତି ଓ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ଓ ବିଭିନ୍ନ ଅଞ୍ଚଳଙ୍କୁ କରନ୍ତି ଓ ସେମାନେ ନିଜ ସମସ୍ତଙ୍କ ଧ୍ୟାନ ଦିଅନ୍ତି ଆଉ ସରକାରୀ ସ୍କୁଲରେ ସେମାନଙ୍କୁ ମିଡ଼୍ ଡେ ମିଲ୍ ଯାହା କୁହନ୍ତି ମଧ୍ୟାହ୍ନ ଭୋଜନ ଦିଆଯାଏ ଯାହା ଦ୍ୱାରା ବିଭିନ୍ନ ପୁଷ୍ଟିକର ଖାଦ୍ୟ ଯେମିତି ଭାତ ମିଲ୍ ମେକର୍ ତରକାରୀ ଅଣ୍ଡା ଏସବୁ ଦିଆଯାଏ ଯାହା ସେମାନଙ୍କର ମଧ୍ୟ ପୂରଣ କରିବ ଆଉ ସେମାନଙ୍କର ଅଭିବୃଦ୍ଧି ଓ ମଧ୍ୟ ସାହାଯ୍ୟରେ ସେମାନେ ବଢ଼ିବା ସହିତ ଶିକ୍ଷା ଆଉ ବିଭିନ୍ନ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ନିଜର ଓ ଖ୍ୟାତି ଅର୍ପଣ କରିପାରିବେ